ହ୍ୟାଲୋ

ହଁ ହ୍ୟାଲୋ ନମସ୍କାର ଆଜ୍ଞା ହଁ ଆଉ ବ ଯୋଗ ଯୋଗାଯୋଗ କରୁଛି ପରା ଯ ଯୋଗାଯୋଗ କରୁଛ ପରା ଆଉ କ'ଣ ଆଉ କେତେ ପଇସା କ'ଣ ନେବେ କହୁନାହାନ୍ତି ହୁଁ ହୁଁ ହଉ ଆମେ ଏଇଠି ଦଶ ପନ୍ଦର କରୁଛୁ ଆଉ ହଁ ହଁ ହଁ କେଉଁ ଟାଇମ୍ ରଖିବେ କି ହଁ ହଁ ହଁ ହଁ ଆଚ୍ଛା ଆମ ଆଉ ଟିକେ କମ୍ କରନ୍ତୁ ହଁ ଆମେ ପନ୍ଦର କୋଡ଼ିଏ ଜଣ ଯିବୁ ଆଉ କରିବୁ ଆଉ ଆଚ୍ଛା ଆମେ ତ ଏଇଠି ପନ୍ଦର କୋଡ଼ିଏ କରୁଛୁ ନା ହୁଁ

ନାଇଁ ଆଜ୍ଞା